ଆମର ପରିବାରରେ ତ ମୋର ଭାଇଟେ ଅଛି ଗୋଟେ ସିଏ ବହୁତ କ୍ରୀଡ଼ା ଉପରେ ଫୋକସ କରୁଛି ଏଥେଲେଟିକ୍ ଉପରେ ଆମ ବନ୍ଧୁମାନେ ବି ମୋର ସାଙ୍ଗମାନେ ବି ଅଛନ୍ତି ଯେଏକି ପ୍ରାୟ ସେମାନେ ଖେଲକୁଦ ଉପରେ ବେଶୀ ସେମାନେ ତାଙ୍କର ଆଗ୍ରହ ପ୍ରକାଶ କରୁଛନ୍ତି ତ ସେମାନେ ଆଗେ ସେମାନେ ସୀମିତ ନରହି ହୋଇଯିବାର କି ଆମର ଏରିଆରେ ସୀମିତ ନରହିକିରି ସେମାନେ ନିଜର ଏଥଲେଟିକ୍ ତାମାନେ ଦୁନିଆ ଆଗରେ ଦେଖାଇବାର ନିଜର ନାଁ ପେହେଚାନ ବନାଇବାର ନିଜର ସମାଜରେ ଗୋଟେ ଭଲ ନା କମାଇବାର ଗୋଟେ ଏଥେଲେଟ୍ ହେବାର କି ସେମାନେ ଆକେ ସେମାନଙ୍କୁ ଗୋଟେ ପ୍ରଶିକ୍ଷଣ ଦରକାର ଆମର ଏ ଏରିଆରେ ତ ସେମିତି କିଛି ପ୍ରଶିକ୍ଷଣ ନାଇଁ ନ ତ ଯେତିକି ବି ଅଛନ୍ତି ବଡ଼ ଭାଇମାନେ କି ଯେତେ ବି ଅଛନ୍ତି ସିନିୟରମାନେ କି କୌଣସି ଆମର ଗୋଟେ ସ୍କୁଲର କଲେଜର ଗୋଟେ କ୍ରୀଡ଼ା ଶିକ୍ଷକ ତାର ଗୋଟେ ସ୍ପୋର୍ଟସମ୍ୟାନମାନେ ବି ଅଛନ୍ତି ପିଲାମାନେ ତ ସେମାନଙ୍କର ନିଜର ସିନିଅରମାନଙ୍କର ସେ କିଛି ପ୍ରଶିକ୍ଷଣ ନେଇକରି ଆଗେ ଗୋଟେ ଭଲ କ୍ରୀଡ଼ା ସଂସ୍ଥା କିମ୍ବା ଗୋଟେ ଏକାଡେମି ଅଛି କ୍ରୀଡ଼ା ଏକାଡେମୀ ସେମିତି ତାକୁ ଆଡମିସନ କରିକିରି ତାଙ୍କ ନାଁ ଲେଖିକରି ପଞ୍ଜୀକରଣ କରିକିରି ସେମାନେ ଉତ୍ତମ ପ୍ରଶିକ୍ଷଣ ସୁବିଧା ଲାଭ ଉଠେଇବାର କଥା ଆଉ ଏଇ ପ୍ରକାର ମୁଁ ଭାବିଛି କି ତାକୁ ନେଇକରି ଗୋଟେ ଭଲ ଜାଗା ନ ଭଲ ଶିକ୍ଷଣ ସ୍ଥାନରେ ଦେଇକରି ତାଙ୍କର ଭଲ ଏକାଡେମି ଗୋଟେରେ ଏଡମିସନ କରେଇକିରି ସେଇ କ୍ରୀଡ଼ା ଯେମିତି ଖେଳିକି ତାଙ୍କର ଆହୁରି ଉନ୍ନତ କରିବେ କିଛି ନୂଆ ନୂଆ ଟେକନିକ୍ ଶିଖିବେ ଆଉ ତାଙ୍କର ସେଟା ଉନ୍ନତି ହେବ ତାଙ୍କର ଖେଳକୁ ଟପିକ୍ରେ ଏଇଟା ମୁଁ ଭାବିଛି ଆମର ଏଇ ବଲାଙ୍ଗୀର ଏରିଆରେ ତ ସେମିତି କିଛି ସଂସ୍ଥା ନାହିଁ ବାହାରେ ଅଛି ଭୁବନେଶ୍ୱର ବରହମପୁର ବହୁତଗଗୁଡ଼ିଏ ସଂସ୍ଥା ଅଛି ବହୁତ ଗୁଡ଼ିଏ ଏକାଡେମି ଅଛି କ୍ରୀଡ଼ା ଉପରେ ନେଇକରି ଫୁଟବଲ କ୍ରିକେଟ ଏଥଲେଟ୍ ଉପରେ ନେଇକରି ବହୁତ ବଢ଼ିଆ ବଢ଼ିଆ ଗ୍ରାଉଣ୍ଡମାନେ ବହୁତ ବଢ଼ିଆ ବଢ଼ିଆ ଏଥଲେଟ ହଲ୍ମାନେ ଅଛି ଇନ ସେମାନେ ଯେମିତିକି ସେମାନେ ଭଲସେ ଶିଖିପାରିବେ ନିଜର ବିକାଶ କରିପାରିବେ